ମୋର ପ୍ରିୟ ଖେଳ କ୍ରିକେଟ୍ ଆଉ କ୍ରିକେଟ୍ରେ ଆମେ ଏଗାର ଜଣ ଖେଳୁ ଆଉ ସେଥିରେ ଆମେ ଛଅଟି ବେଷ୍ଟ ମ୍ୟାନ୍ ଆଉ ପାଞ୍ଚଟି ବଲ୍ ରଖିଥାଉଁ ଆଉ ସେଠାରେ ଗୋଟିଏ ଅମ୍ପେୟାର୍

ସେ ଅମ୍ପେୟାର୍ ଯେକୌଣସି ବଲ୍ ମାଗିବ କ୍ରିକେଟ୍ ପ୍ଲେୟାର୍ଟା ସେ ତାକୁ ସେଇ ବଲ୍ ଆକାରରେ ତାକୁ ଦିଆଯାଏ ଓ ଏହା ଖେଳାଳି ଯେଉଁମାନେ କ୍ରିକେଟ୍ ବ୍ୟାଟିଙ୍ଗ ହୁଏ ସେମାନେ ବସି ବସିଥାନ୍ତି ଆଉ ଗୋଟେ ପରେ ଗୋଟେ ଆସନ୍ତି ଓ ଯେଉଁମାନେ ତାଙ୍କ ପ୍ଲେ କରନ୍ତି ସେମାନେ ସବୁ ପ୍ଲେୟାର୍ ରହନ୍ତି ବୋଲିଙ୍ଗ ଯେଉଁମାନେ କରନ୍ତି ସେମାନେ ସବୁ ସାଇଡ଼୍ ରୁହନ୍ତି ଆଉ ସେମାନଙ୍କର ସେମାନେ ଖେଳ ଖେଳନ୍ତି ଆଉ ଯେଉଁ କୌଣସି ଟିମ୍ ଜିତିଲା ତାକୁ ପ୍ରାଇଜ୍ ଦିଆଯାଏ ଆଉ ଯାହାର ବେଶୀ ରନ୍ ବି ହେଲା ତାକୁ ପ୍ରାଇଜ୍ ଦିଏ